ହଁ ମୁଁ ଅନେକ ଥର ମାଛ ଧରିଛି ଏମିତିକି ଛୋଟଠାରୁ ବଡ଼ ମାଛ ଧରିଛି ତୋଡ଼ି ମାଛ ଶେଉଳ ମାଛ ବାଳିଆ ମାଛ ଗଡ଼ିଶା ମାଛ କରାଣ୍ଡି କଣ୍ଟିଆ ପଗୁଆ ବାଳିଆ ଏମିତି ଅନେକ ମାଛ ଧରିଛି କିନ୍ତୁ ମୁଁ ସିଙ୍ଗି ମାଗୁର କଉ ଟକଳ ଏସବୁ ମାଛ ଧରିବା ପାଇଁ ଟିକିଏ ଭୟ କରେ କାରଣ ଏମାନଙ୍କର ଶିଙ୍ଘ ଅଛି ଏମାନେ ସେମାନଙ୍କ ଶିଙ୍ଘ ଦ୍ଵାରା ମଣିଷ ହାତକୁ ଆକ୍ରମଣ କରନ୍ତି ଏବଂ ଆକ୍ରମଣ କରିବା ଦ୍ଵାରା ମଣିଷ ହାତ ଫୁଟିଗଲା ପରେ ସେ ବହୁତ ବିନ୍ଧାବିନ୍ଧି କରେ ବହୁତ ଦରଜ କରେ ତ ସେଥିପାଇଁ ମୁଁ ଏ ସିଙ୍ଗି ମାଗୁର କଣ୍ଟିଆ କଉ ଟକଳ ମାଛକୁ ଧରିବାକୁ ଭାରି ଭୟ କରେ ସେ ସିଙ୍ଗି ମାରିଲେ ଭାରି ବିନ୍ଧାବିନ୍ଧି ହୁଏ ସେହି ସମୟରେ ଯେତେବେଳେ ବିନ୍ଧାବିନ୍ଧି କରେ ତ କ'ଣ କରିବ ସେ ଜାଗା ଉପରେ ଗୁଡ଼ାକୁ ଲଗାଇବ ଏବଂ ମହୁ ଲଗାଇବ ଏବଂ ମାନେ ଇଞ୍ଜେକ୍ସନ୍ ନେବାକୁ ପଡ଼ିବ ଘା'ଟି ମାନେ ସେପ୍ଟିକ୍ ନକରିବା ପାଇଁ ଇଞ୍ଜେକ୍ସନ୍ ବି ନେବାକୁ ପଡ଼ିବ